ଅଟୋ ବାଲା କହୁଛ ତ ମୁଁ ପୁରୀ ଟିକେ ଯାଇଥାନ୍ତି ବୁଲିବାକୁ

ସେଥିରେ ତୁମେ କ'ଣ କେମିତି କ'ଣ ପ୍ଲେସ୍ ଏ ଯେଉଁ ୟେ ଧାମ ମଠ ରାଧା ଶ୍ୟାମ ମଠ ବୁଲିବାକୁ ଯାଇଥିଲି ଏଇ ପୁରୀଠୁ କେତେ ବାଟ ଅଳ୍ପ ବାଟ ଆଉ ତା' ଛଡ଼ା ଛାଡ଼ି ଦେଲେ ଆଉ ଅନ୍ୟ କ'ଣ ଜାଗା କି ଭଲ ଯେମିତି ପ୍ଲେସ୍ ଆଉ କ'ଣ କ'ଣ ଅନ୍ୟ ୟେ ଅଛି ଆମକୁ ବୁଲିବାକୁ କେତେ ଦିନ ସମୟ ଲାଗିବ ଆଜ୍ଞା ଆଉ ପୁରୀରେ ସମୁଦ୍ର ସେଠୁ ପୁଣି କେତେ ବାଟ ଏଇଠୁ ରାଧା ଶ୍ୟାମ ମଠରୁ ସେଠୁ କେତେ ବାଟ ଆଜ୍ଞା ଆଉ କେତେ କ'ଣ ପଇସା ନେବେ

ଆଉ ଏଠୁ ଆନନ୍ଦ ବଜାର ହାରିକା ପୁଣି କ'ଣ କହିଲେ

ତା'ହେଲେ ତା'ହେଲେ ହଁ ହଉ ଆପଣଙ୍କର ତ ନମ୍ବର ତ ଅଛି ମୁଁ ଫୋନ କରିବି ଯିବା ଆଉ ହଁ ଲେଖୁ ନାହାଁନ୍ତି ଆଡ୍ରେସ୍ଟା ରଖନ୍ତୁ କାଲି ସେଇ ମୁଁ ହେଲା ସାତଟା ସାଢ଼େ ସାତଟା ଭିତରେ ବାହାରିବି ଆଉ ଆଉ ଆପଣ ବେଗା ବେଗି ବାହାରିବେ ତ

ଆପଣ ତ ସବୁ ଜାଗା ଦେଖିଥିବେ ଆଉ ଆଜ୍ଞା ଦୁଇ ହଜାର ଆଡ଼ଭାନ୍ସ କରିଦେବି ଆପଣଙ୍କ ନମ୍ବରଟା ଏଇ ନମ୍ବର ନା ନମ୍ବରଟା ଡାକୁନାହାଁନ୍ତି ଫୋନ ପେ ନମ୍ବରଟା ଏଇ ନମ୍ବରଟା କ'ଣ ସୋ କରିବ ସନ୍ତୋଷ ପ୍ରଧାନ ସୋ କରିବ ଆଜ୍ଞା ଆଜ୍ଞା ସୁଦ୍ଧା ଦେବି ତିନି ହଜାର ଆଜ୍ଞା ଆମ ଫ୍ୟାମିଲି ଅଟୋରେ ଅଟୋରେ ସେଇ କେତେ ଜଣ ଜାଗା ହେବେ ବସିପାରିବେ ନା ଆମ ଫ୍ୟାମିଲି ଛଅ ସାତ ଜଣ ଅଟୋ ଭିତରେ କମ୍ଫର୍ଟେବଲ୍ ଭାଇ ଭାବରେ ବସିପାରିବେ ତ ଆଗ ପଛ ହେଇକି ଆଉ ସଚେତନ ସହିତ ନେଇଯିବେ ଆପଣ କ'ଣ କହିଲେ ହଁ ନଟ ମାଧବ ରାଧା ଶ୍ୟାମ ଯାହା ସବୁ ଯେତେ ସବୁ ମଠ ରହିଲା ସବୁ ବୁଲା ହବ ଆଉ ସବୁ ଯେତେ ଯାହା ରହିଲା ଅଲଗା ସମୁଦ୍ର ଟିକେ ଆନନ୍ଦ ବଜାର ଟିକେ ଏମିତି ସବୁ ଆଉ

ଆଜ୍ଞା ଆଉ କ'ଣ ଅନ୍ୟ ପ୍ଲେସ୍ ରହିଲା

ଆଜ୍ଞା ଟିକେ ଲାଇନ୍ରେ ଥାଆନ୍ତୁ ଆପଣଙ୍କୁ ମୁଁ ଦୁଇଟା ଅପେକ୍ଷା କରନ୍ତୁ ମୁଁ ଛାଡ଼ିଦେବି ଅନଲାଇନ୍ରେ ସେଇ ସାଢ଼େ ସାତଟାରେ ବାହାରିବି ଆଉ ଆପଣଙ୍କ ନମ୍ବର ତ ରହିଲା ଏଇ ନମ୍ବରରେ କଲ୍ କରିବି ଆଉ ହଁ ଏଇ ନମ୍ବରରେ ଆପଣଙ୍କୁ କଲ୍ କଲେ ଆପଣ କଲ୍ ଆଉ